ପର୍ଯ୍ୟଟକମାନେ କୌଣସି ପାରମ୍ପରିକ ଖେଳ କ୍ରୀଡ଼ା ବିଷୟରେ ଜାଣିବାକୁ ଚାହୁଁଛନ୍ତି ଯେପରି ପଞ୍ଜାବର କୁସ୍ତି ମହାରାଷ୍ଟ୍ରରେ ଯେମିତି ଲେଜିମ୍ ସେହିପରି ଆମର ଏଠାରେ ମଧ୍ୟ କ୍ରିକେଟ୍ ହକି ଖେଳ ହୋଇଥାଏ ବାରବାଟି ଷ୍ଟାଡିୟମ୍ ଭଳି ବହୁତ ବଡ଼ ବଡ଼ ଷ୍ଟାଡିୟମ୍ମାନଙ୍କରେ ଏହିପରି ଖେଳ ହେଇଥାଏ ପର୍ଯ୍ୟଟକମାନେ ଏଠି ଖେଳ ଦେଖିପାରିବେ ହକି କ୍ରିକେଟ୍ ସବୁ ପ୍ରକାର ଖେଳ ଦେଖିପାରିବେ